ବହି ପଢ଼୍ବାକେ ଯଦି ମଜା ଲାଗୁଛେ ବେଲେ ସେ ବହି ପୁରା ସାର୍ବାର୍ ତକ୍ ପଢ଼୍ବାକେ ଭଲ୍ ଲାଗ୍ସି ଆଉ ଖଣ୍ଡିଆ କରିକରି ପଢ଼୍ଲେ ଟିକେ ଭଲ୍ ନାଲାଗେ ଯଦି ବହିଟା ପଢ଼୍ବାକେ ଭଲ୍ ଲାଗୁଚେ ସେନ ଗୁଟେ ଶିଖ୍ବାର୍ ଜିନିଷ୍ଟେ ରହିଚେ ବେଲେ ଆମେ ସେଟା ବହିକେ ସାର୍ଲେ ଯାଇକରି ଭଲ୍ ଲାଗ୍ବା ତା'ପରେ ଇଟା ସେ କାମ୍ ଧନ୍ଦା ନାଇଥିଲା ବେଲ୍କେ ଯେତେବେଲେ ସମିଆ ପାଏଲେ ମୁଇଁ ସେତେବେଲେ ବହି ପଢ଼୍ବାକେ ଭଲ୍ ଲାଗ୍ସି ଇଥି ଗୁଟେ ମାସ୍କ ଥରେ ବହି ପଢ଼୍ମି କି ସପ୍ତାହକେ ଥରେ ବହି ପଢ଼୍ମି କି ଦିନ୍କ ଗୁଟେ ବହି ପଢ଼୍ମି ହେନ୍ତା କିଛି ନାଇନ ଆମେ ଯେତେବେଲେ ନିଜର୍ କାମ୍ରୁ ଫୁର୍ସତ୍ ମିଲ୍ବା ସେ ସମୟଟା ବହି ପଢ଼ାନ ମୁଇଁ ଲଗାସିଁ ଆଉ ବହି ପଢ଼ିକିରି ଆମେ ନାନା ପ୍ରକାର ନୂଆ ନୂଆ ଜିନିଷ୍ ଜାନି ପକାସୁଁ ଯେନ୍ଟାକି ଆମେ ସିନେମାନୁ କିମ୍ବା ଟିଭିନୁ କିମ୍ବା ମୋବାଇଲନୁ ନେ ଜାନିପାରୁଁ ବହିନ ଗୁଟେ ବହି ପଢ଼୍ବାର୍ ଗୁଟେ ଅଲ୍ଗା ମଜା ରହିଚେ ତ ଇ ବହି ପଢ଼୍ବାର ଦ୍ୱାରା କାଣା ହେବାକି ଆମ ଯେନ୍ ବାକ୍ଶକ୍ତିଟା ରହିଚେ ସେଟା ବଢ଼ିପାର୍ବା ଆଉ ଖାଲି ଆମେ ଟିଭି ଦେଖ୍ଲେ କି ମୋବାଇଲ୍ ଦେଖ୍ଲେ ସେନ ତ ନାଇଁ କହୁଁ ଆମେ କିଛି ନାହିଁ କିନ୍ତୁ ବହି ପଢ଼୍ଲେ କାଣା ହେବାକି ଆମେ ସେଟା ମନେ ମନେ କହୁଥିସୁଁ ବହି ପଢ଼ବାର୍ଟା ଗୁଟେ ଭଲ୍ ଅଭ୍ୟାସ୍ ଆଏ ଆଉ ବହି ପଢ଼ିକିରି ଆମେ ଯେନ୍ ଯେତିକି ବି ମହାପୁରୁଷ୍ ଆମର୍ ଦେଶେ ବା ପୃଥିବୀନ ନେଇ ସାଇଛନ୍ତି ଜନ୍ମ ସମସ୍ତେ ପଢ଼୍ଭାରେ ଧୁରନ୍ଧର ଥିଲେ ଆର୍ ସମସ୍ତେ ପଢ଼ିକରି ଆଗ୍କେ ସେମାନେ ବଢ଼ିଛନ୍ ବଢ଼ିଛନ୍ ଆରୁ ଆଜିକା ସେମାନ୍ଙ୍କୁ ଆମେ ମହାପୁରୁଷ୍ ହିସାବେ ଗଣନା କରୁଚୁଁ ତ ବହି ପଢ଼୍ବାର୍ଟା ଗୁଟେ ଭଲ୍ ଅଭ୍ୟାସ୍ ଆଏ ଆଉ ସମସ୍ତେ ଚେଷ୍ଟା କର୍ମା ଯେ ନିଜେ ବହି ପଢ଼୍ମା ତାର୍ ସହିତ ଆମର୍ ପିଲାଛୁଆମାନ୍ଙ୍କୁ ସାଙ୍ଗସାଥିମାନ୍ଙ୍କୁ ବି ବହି ପଢା ପଢ଼୍ବାର୍ ଲାଗି ପ୍ରୋତ୍ସାହିତ୍ କର୍ମା ଆଉ ବହି ପଢ଼ିକିରି ଆମେ ନେହେଲା ଜିନିଷ୍ ନୂଆ ଜିନିଷ୍ ଜିଜ୍ଞାସା ଯେନ୍ଟାକି ଆମେ ଜାନି ନିଥିମା ସେ ଜିନିଷ୍ଟା ପାଇପାର୍ମା ତ ବହି ପଢ଼ିକିରି ଆମେ ବହି ପଢ଼୍ବାର୍ ଅଭ୍ୟାସ୍ଟେ ଚାଲୁ ରଖ୍ମା